ସମୟ ସହିତ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ବିକଶିତ ହୋଇଛି ଆଗକାଳରୁ ଓଡ଼ିଶାରେ ଶିକ୍ଷା କ୍ଷେତ୍ର ବହୁତ ଲୁପ୍ତରେ ଥିଲା କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ବିକଶିତ ହୋଇଛି ଏବଂ କିଛି ଉଲ୍ଲେଖନୀୟ ଶିକ୍ଷାନୁ ଶିକ୍ଷାନୁଷ୍ଠାନ ମଧ୍ୟ ଅଛି ତାର ଏବଂ ତାହାର ସଫଳତା ମଧ୍ୟ ଉଲ୍ଲେଖନୀୟ ରହିଛି ବିଦ୍ୟାଳୟ କଲେଜ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏବେ ସାକ୍ଷରତା ହାର ବିଶେଷ କ୍ଷେତ୍ରରେ ଆଗେଇ ଚାଲିଛି ଆଗ କାଳରେ ସ୍ଵକ୍ଷରତା ହାର ବହୁତ କମରେ ଥିଲା କିନ୍ତୁ ବର୍ତ୍ତମାନ ସ୍ଵାକ୍ଷରତା ହାର ଓଡ଼ିଶାରେ ବହୁତ କ୍ଷତି ବହୁତ ଉନ୍ନତି ହୋଇଛି ଶିକ୍ଷା ବ୍ୟବସ୍ଥା ଏପରି ଭାବରେ ବିକଶିତ ହୋଇଛି ଯେଉଁ କ୍ଷେତ୍ରରେ ପିଲାମାନେ ସମସ୍ତେ ସ୍ଵାକ୍ଷରତା ହୋଇପାରିଛନ୍ତି କେତେଗୁଡ଼ିଏ ବିଦ୍ୟାଳୟ ବା କଲେଜ ବିଶ୍ୱବିଦ୍ୟାଳୟ ଅଛି ଯାହାର ସଫଳତା ଏବେ ସମଗ୍ର ଓଡ଼ିଶାରେ ଚହଳ ସୃଷ୍ଟି କରିଛି ଓ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ବହୁତ ଉନ୍ନତି କରିଛି ଶିକ୍ଷା ବ୍ୟବସ୍ଥାକୁ ଏବେ ସମସ୍ତେ ଏତେ ମାତ୍ରାରେ ଆଗେ ଆଗେଇ ନେଇଛନ୍ତି ଯେ ଆମ ଆମ ଓଡ଼ିଶାରେ ଏବେ ସ୍ଵାକ୍ଷରତା ହାର ବୃଦ୍ଧି ପାଇଛି ଏବେ କେହି ମଧ୍ୟ ନିରକ୍ଷର ନାହାଁନ୍ତି ସମସ୍ତେ ସ୍ଵାକ୍ଷରତା ବିଦ୍ୟାଳୟ କଲେଜ ବିଶ୍ୱବିଦ୍ୟାଳୟ ଏବେ ସମସ୍ତେ ଉଚିତ୍ ମୂଲ୍ୟରେ ପାଠ ପଢ଼ି ପାରୁଛନ୍ତି ଏବଂ ଏବେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ବିକାଶ ଏବେ ହୋଇପାରିଛି ଏବଂ ବିଶ୍ୱବିଦ୍ୟାଳୟ କଲେଜରେ ସ୍ଵାକ୍ଷରତା ହାର ବୃଦ୍ଧି କରିଛି ବିଦ୍ୟାଳୟ କଲେଜ ବିଶ୍ୱବିଦ୍ୟାଳୟ ମାନଙ୍କରେ ୟୁନିଭର୍ସିଟି ମାନଙ୍କରେ ମଧ୍ୟ ଏବେ ଶିକ୍ଷା ଶିକ୍ଷାର ବିକାଶ ଏବେ ବ୍ୟାପି ଚାଲିଛି